ବିଜ୍ଞାନ ପଢ଼ିକି ଆମେ ଏତିକି ଜାଣିଲୁ ଯେଉଁ ମଣିଷଙ୍କ ଶରୀରରେ କେଉଁଟା ଅଛି କିମ୍ବା କେଉଁଟା ଦରକାର କେଉଁ ପ୍ରୋଟିନ କେଉଁ ସାର୍ ଦରକାର ସେଇଟା ଆମେ ଜାଣିଲୁ ବିଜ୍ଞାନ ପଢ଼ିକି ସେଥିପାଇଁ ବିଜ୍ଞାନ ଆମକୁ ବହୁତ ସହାୟତା କରିଛି ଆଉ ବହୁତ ଭଲ ବି ଲାଗେ ବିଜ୍ଞାନ